ପକ୍ଷୀ ଦେଖିବା ସମୟରେ କେତକ ଅସ୍ୱାଭାବିକ ଘଟଣା ହେଉଛି ମୟୂର ମୟୂର ଯେତେବେଳେ କିଛି ଘଡ଼ଖଡ଼ି କିମ୍ବା ବର୍ଷା ବାଦଲ ନ ହୁଏ ସେ ସାଧାରଣ ଭାବରେ ବୁଲୁଥାଏ ଖେଳୁଥାଏ କିନ୍ତୁ ଯେତେବେଳେ ମେଘ ଘଡ଼ଘଡ଼ି ଆସେ ବିଜୁଳି ମାରି ବର୍ଷା ହୁଏ ତା'ହେଲେ ସେ କାହିଁକି ଏମିତି ନାଚି ଉଠେ ତାର ମୟୂର ପକ୍ଷୀକୁ ମେଲା କରେ ହୁଏତ ତାକୁ ସେ ଘଡ଼ଘଡ଼ି ବିଜୁଳି ବହୁତ ଭଲ ଲାଗୁଥିବ ଏବଂ ସେଥିରେ ସେ ଆନନ୍ଦିତ ହୋଇ ସେ ନିଜକୁ ଆଉ ନିଜ ଆୟତ୍ତରେ ରଖି ନ ପାରି ନାଚି ପକଉଥିବ ଯେମିତି ମଣିଷ ସାମ୍ନାରେ ଗୋଟେ ଗୀତ ବାଜିଲେ ଆମେ ନିଜକୁ ନିଜ ଆୟତ୍ତରେ ନରଖି ନାଚି ପକଉ ଠିକ୍ ସେମିତି ମୟୂର ମଧ୍ୟ ମଧ୍ୟ ନାଚି ପକାଏ ଏବଂ ଏହି ଘଟଣା ସବୁବେଳେ ଦେଖିବାକୁ ମିଳିନଥାଏ କେବଳ ମେଘ ଘଡ଼ଘଡ଼ି ବର୍ଷା ହେଲେ ମୟୂୁର ନାଚିବାର ଆମେ ଦେଖିଥାଉ ଏବଂ କେତେକ ସମୟରେ କାଉମାନେ କାଉମାନେ ପ୍ରାୟତଃ ସବୁବେଳେ ଏକତ୍ରିତ ହୋଇ ଦଳଗତ ଭାବରେ ବୁଲିବାର ଆମେ ଦେଖି ନଥାଉ କିନ୍ତୁ କେତେକ ସମୟରେ ଆମେ ଦେଖିଥାଉ କାଉମାନେ ଏକାଠି ବସିଥାନ୍ତି ଏବଂ ରାବ ଦେଉଥାନ୍ତି ଯଦି କୌଣସି କାଉର କିଛି ଅସୁବିଧା ହୋଇଥାଏ କିମ୍ବା କୌଣସି କାଉ ମରି ଯାଇଥାଏ ତା'ହେଲେ ଆମେ ସେହି ସମୟରେ ଦେଖିଥାଉ ଏହାର କାରଣ ମୁଁ ଭାବୁଛି ତାକୁ ଦେଖି ଏମିତି ଲାଗେ ସତ୍ତେ ଯେମିତି ସେମାନେ ତାଙ୍କ ସାଥିୀମାନଙ୍କ ମଧ୍ୟ ରୁ ଜଣେ ମରିଯାଇଛି ସେଥିପାଇଁ ସେମାନେ ସୋକ ପାଳୁଛନ୍ତି ଦୁଃଖରେ ଅଛନ୍ତି ଏବଂ କିଛି ତର୍କ ବିତର୍କ ଆଲୋଚନା କରୁଛନ୍ତି ତାଙ୍କୁ ଦେଖି ଏମିତି ହୁଏ ଏବଂ ଏହିପରି ଘଟଣା ସବୁବେଳେ ଘଟିିନଥାଏ ଏଇଟା ସ୍ୱାଭାବିକ ନୁହେଁ ଏଇଟା ହଉଛି କିଛି ଅସ୍ୱାଭାବିକ ଘଟଣା ଏବଂ ଚିଲ ଶାଗୁଣା ଛଞ୍ଚାଣ ଘର ଚଟିଆ ପକ୍ଷୀମାନେ ଆଜିକାଲି ଆଉ ଦେଖିବାକୁ ମିଳୁ ନାହାନ୍ତି ଏହିସବୁ ପକ୍ଷୀମାନେ ମୁଖ୍ୟତଃ ବିରଳ ହୋଇଗଲେଣି ଯେମିତି ଆଗରୁ ଡ଼ୋଡ଼ ପକ୍ଷୀ ଥିଲା ଏବଂ ବର୍ତ୍ତମାନ ସେଇ ଡ଼ୋଡ଼ ପକ୍ଷୀର ନାଁ ମଧ୍ୟ ଆଉ ଆମେ ଶୁଣିବାକୁ ପାଉନାହୁଁ କେବଳ ଫଟୋ ଚିତ୍ରରେ ବହିରେ ଆମେ ଦେଖିଛେ ଏବଂ ତା ବିଷୟରେ ପଢ଼ିଛେ ଠିକ୍ ସେମିତି ଏହି ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ବିରଳ ହୋଇଗଲାଣି ଭବିଷ୍ୟତରେ ଆଉ କିଛି ବର୍ଷ ପରେ ଆମେ ଏହି ପକ୍ଷୀମାନଙ୍କୁ ଦେଖିପାରିବା ନାହିଁ ଏବଂ ଆମ ଭବିଷ୍ୟତ ପିଢ଼ି ଏହି ପକ୍ଷୀମାନଙ୍କୁ ଏମିତି ବହିରେ ପଢ଼ିବେ ଏବଂ ବହିରୁ ଦେଖି ତାଙ୍କୁ ଜାଣିବେ ତାଙ୍କ ବିଷୟରେ ଶୁଣିବେ କିନ୍ତୁ ନିଜ ଆଖିରେ ତାଙ୍କୁ ଦେଖିପାରିବେ ନାହିଁ ତେଣୁ ଆମକୁ ପକ୍ଷୀକୁ ସଂରକ୍ଷଣ ରଖିବା ଆବଶ୍ୟକତା ରହିଛି ଆମକୁ ପକ୍ଷୀମାନଙ୍କୁ ସଂରକ୍ଷଣ ରଖିବାକୁ ହେଲେ ନିଜେ ସତର୍କ ରହିବାକୁ ପଡ଼ିବ ଏବଂ କିପରି ଭାବରେ ଆମେ ପକ୍ଷୀର ସଂରକ୍ଷଣ କରିପାରିବା ସେଥିପ୍ରତି ଧ୍ୟାନ ଦେବାକୁ ହେବ ଏବଂ ଆମେ ଅନ୍ୟମାନଙ୍କୁ ମଧ୍ୟ ବୁଝେଇବାକୁ ପଡ଼ିବ ଯେ ଆମ ଅଞ୍ଚଳରେ ପକ୍ଷୀ ରହିବା ନିହାତି ଆବଶ୍ୟକ ଆମେ ଯେମିତି ଗୋଟେ ଗୋଟେ ଜୀବ ସେମାନେ ହେଉଛନ୍ତି ଆମ ଜୈବମଣ୍ଡଳର ଗୋଟିଏ ଅଂଶ ଏବଂ ତାଙ୍କର ମଧ୍ୟ ବଞ୍ଚି ରହିବା ଜରୁରୀ ଅଟେ ତେଣୁ ପକ୍ଷୀମାନଙ୍କୁ କିପରି ସଂରକ୍ଷଣ ରଖାଯାଇପାରିବ ତାଙ୍କୁ କିପରି ସୁରକ୍ଷା କରାଯାଇପାରିବ ସେଥିପ୍ରତି ଆମେ ଧ୍ୟାନ ଦେବା ନିହାତି ଆବଶ୍ୟକ